ସ୍ୱାସ୍ଥ୍ୟ ହିଁ ସମ୍ପଦ ଆମ ସ୍ୱାସ୍ଥ୍ୟର ଯଦି ଆମେ ନିଜେ ଧ୍ୟାନ ନ ରଖିବା ତାହେଲେ ଆମେ ହିଁ ଆମେ ନିଜେ ଆମେ ନିଜେ ହିଁ ବେମାରରେ ପଡ଼ିବା ଯଦି ଆମେ ଚଳୁଥିବା ଆଖପାଖ ଜାଗାକୁ ଆମେ ଯଦି ନିଜେ ସଫା ନ କରିବା ତାହେଲେ ଅନେକ ପ୍ରକାର ରୋଗ ମାଡ଼ି ବସିବ ବର୍ଷା ଆରମ୍ଭ ହେଲେ ଯେମିତି ଛୋଟ ଛୋଟ ଜଙ୍ଗଲ ଗଛ ଉଠିଯାଏ ସେଇ ଜଙ୍ଗଲ ଗଛରେ ଜଙ୍ଗଲ ଛୋଟ ଛୋଟ ଗଛ ପାଖରେ ସାପ ଜନ୍ତୁ ଜୁନ୍ତା ରହି ଆମ ଜୀବନ ପ୍ରତି ବିପଦ ଥାଏ ବର୍ଷା ଷ୍ଟାର୍ଟ ହେଲେ ଛୋଟ ଛୋଟ ଜାଗାରେ ପାଣି ଜମିଯାଇ ସେଠି ମଶା ମାଛି ବାସ କରନ୍ତି ଯେମିତି ମଶ ମାଛି ସେଠି ନ ରହିପାରିବା ଆମେ ବାଲି ଆଉ ମାଟି ପକାଇ ପୋତିକରି ସେ ଜାଗାକୁ ଉଚ୍ଚା କରିବା ଦରକାର ମଶା ମାଛି ମଶା ମାଛି ବଢ଼ିଲେ ତା ମଶା ମାଛି କାମୁଡ଼ିବା ଦ୍ୱାରା ଆମକୁ ବଡ଼ ବଡ଼ ଟାଇଫଏଡ଼୍ ମ୍ୟାଲେରିଆ ରୋଗ ହୋଇ ଆମ ନିଜର ସ୍ୱାସ୍ଥ୍ୟ ହିଁ ଖରାପ ହୁଏ ଆମେ ରହୁଥିବା ଜାଗାକୁ ଯଦି ଆମେ ନିଜେ ସଫା ନ କରିବା ନିଜେ ନ ଓଳାଇ ନ ଝାଡ଼ୁ ମାରି ସଫା ନ କରିବା ତାହେଲେ ସେଠି ପୋକ ମାଛି ଜନ୍ତୁଜତା ରହିକି ଆମ ସ୍ୱାସ୍ଥ୍ୟ ଖରାପ ହବ ବଡ଼ ବଡ଼ ବୁଦା ଗଛକୁ ସବୁ ସଫା କରିବା ଦରକାର ପ୍ଲାଷ୍ଟିକ୍ ବୋତଲ ଏଗୁଡ଼ାକ ସବୁ ଜାଳିକି ସଫା କରିବା ଦରକାର ଏବଂ ସବୁ ସବୁ ଟାଇମ୍ରେ ପୋଛା ମାରିକି ପରିଷ୍କାର କରିବା ଦରକାର